ହଁ କ'ଣ ଖବର ଭାଇ ଦୋକାନ ଆଡ଼େ ଆସିଥିଲ କି ନାଇଁ କ'ଣ ଖବର କୁହ ଭାଇ କ'ଣ ଭାଇ ଦୋକାନ କଥା କୁହନି ହେ ସବୁ ତ ହେଇ ଗଲାଣି ଚାରି ପାଞ୍ଚଟା ଦୋକାନ ପରିବାର ଚଳିବାକୁ ଭାରି କଷ୍ଟ ବେପାର ପତ୍ର ନାହିଁ ରେଟ୍ ପତ୍ର ବଢ଼ିଗଲା କ'ଣ କରିବା ଆଉ ଆଉ କେବେ ଆସିଲ ତିନି ଦିନ ହେବ ଆସିଛ ଆଉ କମ୍ପାନୀ ଗୋଟେ ଦେଖ କ'ଣ ଗୋଟେ କ'ଣ କେମିତି ସୁବିଧା ହେବ ଦୋକାନ ଫେକାନ ପକେଇବା ପାଇଁ ତ ଦେଖୁଥିବ ଏତେ ଏତେ ଦୋକାନ ଆସିଛି ବେପାର ପତ୍ର ନାହିଁ ପରିବାର ଚଳେଇବାକୁ ଭାରି କଷ୍ଟ ସିଆଡ଼େ କେମିତି କ'ଣ ସବୁ ଚାଲିଛି ହଁ ପକେଇବାକୁ କେମିତି କ'ଣ କଲେ ସୁବିଧା ହେବ କ'ଣ ରେଟ୍ ରାଟ୍ କେମିତି ହଁ ହଁ ହଁ ହଁ ସେଠି କେମିତିଆ କ'ଣ ଘର ଫର ଭଡ଼ା ନେବାକୁ କେମିତି କ'ଣ କେତେ ରେଟ୍ ଆସୁଛି କ'ଣ ଆସୁଛି ହଁ ଦେଖୁଥିବ ତ ଏଠି ଏମିତି ଗାଁ ଦୋକାନରେ ସବୁ କେମିତି କରିବୁ କ'ଣ ବେପାର ପତ୍ର କିଛି ନାଇଁ ସେଠି ତ ଦଶ ଟଙ୍କାକୁ ଦିଆ ହେଉଛି ତିନିଟା ବରା ସିଙ୍ଗଡ଼ା ଦିଆ ଯାଉଛି ଆଉ କ'ଣ କରିବା ଆଉ ଭାବୁଚି ଭାଇ ଯଦି ତୁମ ସିଆଡ଼େ କୁଆଡ଼େ ଦେଖିବ ଯଦି ଜାଗା ଖଣ୍ଡେ ଏଠି ଦୋକାନ ପତ୍ର କରିବା ଟିକେ ଇଚ୍ଛା ଅଛି କ'ଣ କହୁଛ

ତଥାପି କେତେ ଟଙ୍କା ଖଣ୍ଡେ ହେଲେ ଭାଇ ସେଠି ହୋଇପାରିବ ଦୋକାନଟା ଖଣ୍ଡେ କରି ପାରିବା ଆକେ ବେପାର ପତ୍ର କେମିତି ମାସକୁ କେତେ ରୋଜଗାର ହୋଇ ପାରିବ ଆସି ପାରିବ ଆଉ ତା ସହିତ ମିଠା ଦୋକାନ କରି ହେବ ନା ଖାଲି ଆମର ଚିଫିନ୍ ଷ୍ଟଲ୍ ଖୋଲି ହେବ ଯେମିତି ବରା ପିଆଜି ସିଙ୍ଗଡ଼ା ମଟର ତରକାରୀ ଆଉ ହେଉଛି ଆମର ଗୁଲୁଗୁଲା ତାପରେ ଉଁ

କେମିତି ଆଉ କ'ଣ କହୁଛ କୁହ ଭାଇ ଆଉ ଟିକେ ବୁଝା ବୁଝି କର ଯିବା ଆଉ ଦେଖୁଛନ୍ତି ତ ଏଠି ଏତେ ଏତେ ଦୋକାନ ଅଛି କ'ଣ ବେପାର ପତ୍ର କିଛି ନାହିଁ କଷ୍ଟେ ମଷ୍ଟେ ହଉ ମୁଁ ଯାଉଛି ସିଙ୍ଗଡ଼ା ଦୁଇଟା ପକେଇ ଦେବି ଗରାଖ ଆସିଲେଣି